ଲୋକମାନେ କହନ୍ତି ବାଣିଜ୍ୟ ବସତି ଲକ୍ଷ୍ମୀ ଅର୍ଥାତ ବ୍ୟବସାୟରେ ଅଧିକ ଟଙ୍କା ଲାଭ ମିଳେ ଅନେକ ଭାବନ୍ତି ଜୀବନରେ କିଛି ନହେଲେ ବ୍ୟବସାୟଟେ ଆରମ୍ଭ କରିବେ କିନ୍ତୁ ବ୍ୟବସାୟ କରିବା ପାଇଁ ଟଙ୍କାର ଆବଶ୍ୟକତା ଅଛି ଯେମିତି କେଉଁ ବ୍ୟବସ୍ଥାରେ କେଉଁ କେତେ ଟଙ୍କା ଦରକାର ବ୍ୟବସାୟରେ ପ୍ରସ୍ତୁତ ସାମଗ୍ରୀର କଞ୍ଚାମାଲ କୋଉଠୁ ଆସିବ ଏବଂ କେତେ ଶସ୍ତାରେ ଆସିବ ଗୋଟିଏ ବ୍ୟକ୍ତି ବ୍ୟବସାୟ ଆରମ୍ଭ କରିବା ସମୟରେ ଯେତେବେଳେ ତାର ଯୋଗ ପ୍ରସ୍ତୁତ ହୋଇଥାଏ ବିଜ୍ଞାପନର ଆବଶ୍ୟକ ପଡ଼େ ଲୋକମାନଙ୍କୁ ଜଣେଇବା ପାଇଁ ଟିଭି ସମ୍ବାଦ ପତ୍ର ଏବଂ ପ୍ରିଣ୍ଟିଂ ଲେଖା ଦ୍ୱାରା ବିଜ୍ଞାପନ ରହିଥାଏ